ବର୍ଷ ବର୍ଷ ଧରି ଭାରତୀୟ ମନୋରଞ୍ଜନ ଶିଳ୍ପ ବହୁତ ବିକଶିତ ହୋଇଛି ଦେଶରେ ସବୁଠାରୁ ଲୋକପ୍ରିୟ ମନୋରଞ୍ଜନ ମାଧ୍ୟମ ଗୁଡ଼ିକ ହେଉଛି ଆମର ଫିଲ୍ମ ହେଉ କିମ୍ବା ଚଳ ଯାତ୍ରା ଚଳଚିତ୍ର ହେଉ ଥିଏଟର ଯେଉଁଟା ଆଉ ରାସ୍ତାମାନଙ୍କ ପାଖମାନଙ୍କରେ ଯେଉଁ ନାଟକ ମଞ୍ଚ ହେଉଛି ଏବଂ ଆମର ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି ଯେଉଁଗୁଡ଼ାକ ଲୋକମାନେ ବେଶୀ କରି ରାସ୍ତାରକଡ଼ରେ ହେଉଥିବା ଯାତ୍ରାମଞ୍ଚ ବା ଥିଏଟର ଗୁଡ଼ାକ ଦେଖିବାକୁ ଭଲ ପାଆନ୍ତି ଯେମିତି ଭଜନ ସମାରୋହ ହେଉ ସିଏ ବି ଗୋଟିଏ ପ୍ରକାର ତାକୁ ବି ଲୋକ ଦେଖିବାକୁ ବହୁତ ଭଲ ପାଆନ୍ତି ଆଉ ତାକୁ ଉପଭୋଗ କରିବାକୁ ଭଲ ପାଆନ୍ତି ଜୀବନ୍ତ ନାଟକ ଯେଉଁଗୁଡ଼ାକ ସେଗୁଡ଼ାକ ଆଜିକାଲି ବେଶୀ ଚାଲିଛି ଲୋକମାନେ ମଧ୍ୟ ଜୀବନ୍ତ ନାଟକଟିକୁ ଦେଖିବାକୁ ବହୁତ ନି ପସନ୍ଦ କରିଥାନ୍ତି